ଏକ ସଫଳ ମାଛଧରା ଯାତ୍ରା ପାଇଁ ଏକ ଭଲ ଜାଲ ଓ ତିନିରୁ ଚାରିଜଣ ଲୋକ ଓ ମନରେ ଆଗ୍ରହ ଇଛା ରହିବା ଦରକାର ଏକ ମତ୍ସ୍ୟଜୀବି ଏହାକୁ ଭଲ ଭାବରେ କରିପାରେ ମାଛମାରି ଆମେ ମାଛକୁ ସମ୍ପୂର୍ଣ୍ଣ ଗ୍ରାମରେ ବାଣ୍ଟି ଦେଇଥାଉ ମାଛ ଧରିବା ସମୟରେ ଆମେ ଜୋରରେ ପାଟିରେ ଶବ୍ଦ କରି ମାଛ ଧରିଥାଉ ତିନିରୁ ଚାରିଜଣ ମାଛ ଧରିବା ସମୟରେ ବହୁ ଲୋକ ଚତୁର୍ପାର୍ଶ୍ୱରେ ରହି ଦେଖିଥାନ୍ତି